ମୁଁ ମୋର ଜୀବିକା ପାଇଁ ଚାଷ କାମ କରେ ଚାଷ କାମ କରିବା ଦ୍ୱାରା ମୋତେ ବହୁତ ଖୁସି ଲାଗେ ଚାଷ କାମରେ ନିଜର କ୍ୟାରିୟର ସୃଷ୍ଟି କରିବା ପାଇଁ ମୋର ଛୋଟବେଳେ ଇଚ୍ଛା ଥିଲା ପାଠପଢ଼ି ଚାକିରୀ କ୍ଷେତ୍ରରେ ଦୌଡ଼ି ଦୌଡ଼ି କିଛି ଲାଭ ହେଲା ନାହିଁ ତଥାପି କେତେ କଷ୍ଟରେ ଛୋଟ ଚାକିରୀଟିଏ କଲି କିନ୍ତୁ ମୋତେ ଚାକିରୀରେ ଖୁସି ମିଳିଲା ନାହିଁ ତେଣୁ ମୁଁ ଚାଷ କରିବା ପାଇଁ ଇଚ୍ଛା କଲି ବାଡ଼ିରେ ବଗିଚାଟିଏ କରି ବହୁତ ଗୁଡ଼ିଏ ଚାଷ କଲି ଯାହାଦ୍ୱାରା ସେଗୁଡ଼ିକୁ ବିକି ଦୁଇ ପଇସା ରୋଜଗାର କଲି ବର୍ତ୍ତମାନ ମୁଁ ବହୁତ ଖୁସିରେ ଅଛି